ଓ ଭାଇ ତମର୍ନୁ ଜେନ୍ ସାବୁନ୍ଟେ ନାଇଁ ନେଇଥିଲି କେଁ ଭଲ୍ ଲାଗ୍ଲା ହୋ ସିନ୍ଥଲ୍ ହୋ ହଁ ମାନ୍ବାକେ ପଡ଼୍ବା ସାବୁନ୍ଟେ ଦେଇଥିଲ ପୁରା ହଁ ପୁରା ବାସ୍ନା ଯେନ୍ତା ହଉଥାଏ ଆର୍ ଫେଣ ଗଲା ହେନ୍ତା ବାହାରୁଥାଏ ହୋ ପୁରା ସଫା ଲାଗ୍ଲା ଦିହି ମୁଁଣ୍ଡ୍ ପୁରା ଜାନ୍ଲ ଆମର୍ ଖୁଲିରେ ବାହାରି ପଡ଼୍ଲି ଜେନ୍ତା ଆମର୍ ଖୁଲି ପିଲାମାନେ ଯେନ୍ତା କହେଲେ ନାଇଁ କହନ ପୁରା ଓ ଖୁସ୍ ଲାଗି ଯାଉଛେ ହୋ ମାନ୍ବାକେ ପଡ଼୍ବା ପୁରା